ହ୍ୟାଲୋ ଆପଣ ସ୍ୱିଗିର ମ୍ୟାନେଜର୍ କହୁଛନ୍ତି କି ହଁ ମୁଁ କହୁଥିଲି କି ଆପଣ କାଲି ଆପଣ ସ୍ୱିଗିରୁ ମୁଁ ଗୋଟେ ଖାଦ୍ୟ ମାନେ ଅର୍ଡ଼ର୍ କରିଥିଲି ତ ସେଟା ଠିକ୍ ସମୟରେ ଆପଣଙ୍କର ଡେଲିଭରି ବୟ ଯେଉଁ ତାଙ୍କ ନାଁ କ'ଣ ରଞ୍ଜନ୍ ବୋଧେ ବୋଧହୁଏ ମୋର ଠିକ୍ରେ ମନେପଡ଼ୁନି ବୋଧେ ତାଙ୍କ ନା ରଞ୍ଜନ୍ ଥିଲା ତ ସିଏ ଠିକ୍ ସମୟରେ ଆଣିକି ମୋର ଖାଦ୍ୟ ପହଞ୍ଚେଇ ଦେଇଛନ୍ତି ମାନେ ମୁଁ ତାଙ୍କୁ କହିଥିଲି କି ବାରଟାରେ ଆଣି ଖାଦ୍ୟ ପହଞ୍ଚେଇବା ପାଇଁକା ସେ ତା ଆଗରୁ ମୋର ମୋତ୍ ମାନେ ମୋ ପାଖରେ ଖାଦ୍ୟ ପହଞ୍ଚେଇ ଦେଇଛନ୍ତି ତ ସେଥିପାଇଁ ମୁଁ ବହୁତ ଖୁସି ଅଛି ଆଉ ଖାଦ୍ୟ ବି ବହୁତ ସୁସ୍ୱାଦୁ ଥିଲା ମାନେ କୌଣସି ଖାଦ୍ୟରେ ଆମେ ଖୁଣି ପାରିବୁନାହିଁ ଭାତ ମୁଁ ମଗେଇ ଥିଲି ଡ଼ାଲିଟା ଆଣିଥିଲି ଆଉ ଭାତ ଡ଼ାଲି ଭଜା ଆଉ କାକୁଡ଼ି ସାଲଡ଼୍ଟେ ପାମ୍ପଡ଼ଟେ ଆଉ ପନିର୍ ତରକାରୀଟେ ଏସବୁ ମୁଁ ମଗେଇଥିଲି ସବୁ ସବୁ ଜିନିଷ ଖାଦ୍ୟତକ ବହୁତ ସୁସ୍ୱାଦୁ ଥିଲା ଭାତ ଡ଼ାଲି ବି ବହୁତ ଭଲ ଥିଲା ପାମ୍ପଡ଼ ବି ବହୁତ ଭଲଥିଲା ପନିର୍ ତରକାରୀଟା ବହୁତ ସବୁଠୁ ଅଧିକ ପନିର୍ ଭଲ ଥିଲା ସବୁ ଖାଦ୍ୟ ଭଲଥିଲା ଆଉ ଆପଣ ଠିକ୍ ସମୟରେ ବି ଡେଲିଭରି କରିଛନ୍ତି ଆଉ ଡେଲିଭରୀ କମ୍ପାନୀ ହିସାବରେ ମୁଁ ଆପଣଙ୍କୁ ମାନେ ମ୍ୟାନେଜର୍ ହିସାବରେ ଆପଣ ଯେହେତୁ ସ୍ୱିଗିର ମ୍ୟାନେଜର୍ ସେଥିପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ମୁଁ ବି ମୋ ବନ୍ଧୁ ବାନ୍ଧବମାନଙ୍କୁ ବି ମାନେ କହିବି କି ସେମାନେ ବି ସ୍ୱିଗିରୁ ଅର୍ଡର୍ କରନ୍ତୁ କାରଣ ବହୁତ ଭଲ ମାନେ କମ୍ପାନୀ ଆଉ ବହୁତ ଭଲ ଖାଦ୍ୟ ବହୁତ ଭଲ ସମୟ ଠିକ୍ ସମୟରେ ଆଣିକି ଦେଇଦେଉଛି ତେଣୁ ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ